ଓଡ଼ିଶାର ମୂଳକଳା ବା ହସ୍ତଶିଳ୍ପ ସେଗୁଡ଼ିକ କ'ଣ କ'ଣ ମୂର୍ତ୍ତି ମୂର୍ତ୍ତି ଯେକୌଣସି ମାଟି ମାଟିକୁ ଯେକୌଣସି ମୂର୍ତ୍ତି ବା ଚୁଲା ହଉ କିମ୍ବା ହାଣ୍ଡି ମାଠିଆ ଘର ଅନେକ ଗୁଡ଼ିଏ ଜିନିଷ ଆମେ ତିଆରି କରିଥାଉ ମାଟିକୁ ମାଟିକୁ ଅନେକ ଗୁଡ଼ିଏ ମୂର୍ତ୍ତି ଅନେକ ଅନେକ ଗୁଡ଼ିଏ ଚିତ୍ରକଳା ସବୁ ଆମେ ମାଟି ଦ୍ୱାରା ହିଁ କରିଥାଉ କାହିଁକି ନା ପଥର କୁ ବି କରିଥାଉ ପୁରୀର ମନ୍ଦିର କାରିଗରମାନେ ସବୁ ମୂର୍ତ୍ତି ମୂର୍ତ୍ତି ଏବଂ ମନ୍ଦିର ତିଆରି କରିଛନ୍ତି ପୁରୀର ମନ୍ଦିର ସବୁ ପଖନ୍ରେ ତିଆରି କରିଛନ୍ତି ଏବଂ ମାଟିକୁବିଲୁ ସବୁ ତିଆରି କରିଛନ୍ତି ଯେକୌଣସି ଜିନିଷ ଜିନିଷ ମାନେ ମାଠି ମାଠିଆ ହା ହାଣ୍ଡି ତା'ପରେ ଘର ଅନେକ ଗୁଡ଼ିଏ ମୂର୍ତ୍ତି ଏସବୁ କାରିଗରମାନେ ତିଆରି କରିଛନ୍ତି ମାଟିକୁ ମାଟିକୁ ଅନେକ ଗୁଡ଼ିଏ ଜିନିଷ ଗଢ଼ିଛନ୍ତି ବି ଅନେକ ଗୁଡ଼ିଏ ବହୁତ ଜିନିଷ ଯେକୌଣସି କି ଚୁଲି ଏବଂ ଅନେକ ଗୁଡ଼ିଏ ମୂର୍ତ୍ତି ଏସବୁ ପଥରକୁ ବି ଅନେକ ଗୁଡ଼ିଏ ପଶୁ ପକ୍ଷୀ ସେ କାନ୍ଥରେ ସେ ପାହାଡ଼ରେ ଚିତ୍ର କାଟିଛନ୍ତି ପଥରକୁ ସେ ପଥର ପଥର ଥାଇକି ବି ସେ ମଣିଷମାନେ ସବୁ ପଶୁ ପକ୍ଷୀର ଚିତ୍ର ଆଙ୍କିଛନ୍ତି ଏବଂ ସେ ମାଟିକୁ ବି ସେ ମଣିଷମାନେ ଯେକୌଣସି ମୂର୍ତ୍ତି ହଉ ବା ଚୁଲି ହାଣ୍ଡି ମାଠିଆ କାଚି ଦୀପ ଏସବୁ ଜିନିଷ ସବୁ ଗଢ଼ିଛନ୍ତି